ଭାରତରେ ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ପ୍ରକାର ଓ ସମ୍ପ୍ରଦାୟର ଲୋକମାନେ ରହିଥାନ୍ତି ଯାହାକି ଭାରତ ସାରା ବିଶ୍ୱରେ ଅନ୍ୟତମ ଭାବେ ପରିଚିତ ହୋଇଥାଏ ଭାରତରେ ଥିବା ଓଡ଼ିଶା ରାଜ୍ୟ ହେଉଛି ଭାଷା ଭିତ୍ତିରେ ଗଠିତ ରାଜ୍ୟ ଯେଉଁଠାରେ କି ମୁଖ୍ୟତଃ ଓଡ଼ିଆ ଭାଷାଭାଷି ବା ଓଡ଼ିଆ ସମ୍ପ୍ରଦାୟର ଲୋକମାନେ ରହିଥାନ୍ତି ସେମାନଙ୍କର ସଂସ୍କୃତି ମଧ୍ୟ ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ରୂପେ ଅଲଗା ହୋଇଥାଏ କିନ୍ତୁ ଏବେ ଅଧିକାଂଶରେ ଓଡ଼ିଆ ଲୋକମାନେ ଓଡ଼ିଶା ରାଜ୍ୟରୁ ଯାଇ ଭାରତର ବିଭିନ୍ନ ରାଜ୍ୟରେ ଯେପରିକି ଗୁଜୁରାଟ ବାଙ୍ଗାଲୋର ମହାରାଷ୍ଟ୍ର ଇତ୍ୟାଦି ଜାଗାରେ ରହିବା ଦ୍ଵାରା ନିଜର ସଂସ୍କୃତିର ମଧ୍ୟ ପ୍ରଚାର ଘଟୁଛି ଆମେ ଜାଣିଛେ କି ରଥଯାତ୍ରା ହେଉଛି ଓଡ଼ିଶାର ପ୍ରମୁଖ ପର୍ବ କିନ୍ତୁ ବର୍ତ୍ତମାନ ଦେଖାଯାଉଛିକି ଏହା ଓଡ଼ିଆ ଲୋକମାନଙ୍କଦ୍ୱାରା ସାରା ଭାରତରେ ପାଳନ କରାଯାଉଛି ଏବଂ ଆମେ ନୂଆଖାଇ ମଧ୍ୟ ଦେଖୁଛେ କି ଓଡ଼ିଶା ବାହାରେ ମଧ୍ୟ ପାଳନ କରାଯାଉଛି ତେଣୁ ଓଡ଼ିଆ ଲୋକମାନଙ୍କଦ୍ୱାରା ସଂସ୍କୃତି ବିନିମୟ ଓ ଯୋଗାଯୋଗରେ ଅନେକ ଲାଭଦାୟକ ହେଉଛି ମୋ ମତରେ ସମସ୍ତ ସଂସ୍କୃତି ଓ ପରମ୍ପରାକୁ ଆମେ ସମ୍ମାନ କରି ବହୁ ଖୁସିର ସହ ପରସ୍ପର ସହ ବନ୍ଧୁତ୍ଵ ସ୍ଥାପନ କରି ପାଳନ କଲେ ଆମର ସଂସ୍କୃତି ଓ ପରମ୍ପରା ଆଗକୁ ବଢ଼ିବ